ଲୋକମାନେ ଯେତେବେଳେ ପ୍ରଥମେ ଚିତ୍ର ଆଙ୍କିବା ଆରମ୍ଭ କରନ୍ତି ସେତେବେଳେ ନିହାତି ଭୁଲ ହୋଇଥାଏ କାହିଁକି ଯେଉଁମାନେ ପ୍ରଥମେ ପ୍ରଥମେ ଯେଉଁ ଜିନିଷ ଶିଖିବାକୁ ଇଚ୍ଛା କରନ୍ତି ତା'ର ଯଦି ଭୁଲ ଭୁଲ ନିହାତି ହବ ଆଉ ଭୁଲ ଯଦି ନହେଲା ତେବେ ଗୋଟେ ଜିନିଷ ଶିଖି ହବ ନାହିଁ ଏମିତି ବାର ବାର ଭୁଲ କରିବା ଦ୍ୱାରା ଶେଷରେ ସେମାନେ ସେ ଜିନିଷଟା ପୂରା ପୂରି ରୂପେ ଶିଖିପାରନ୍ତି ସେମିତି ଚିତ୍ର ଆଙ୍କିବା ଚିତ୍ର ଆଙ୍କବା କିଛି ସାଧା କଥା ନୁହେଁ ସେଥିପାଇଁ ଜଣକ ଧର୍ଯ୍ୟ ଦରକାର ଏବଂ ବୁଦ୍ଧି ଧର୍ଯ୍ୟ ସବୁ ଦରକାର ପ୍ରଥମ ଯେତେବେଳେ ଚିତ୍ର ଆଙ୍କନ୍ତି କିଛି ଅଭିଜ୍ଞତା ନଥାଏ ସେମାନେ ସାଧାରଣ ଚିତ୍ର ଆଙ୍କନ୍ତି ଏବଂ ବିଭିନ୍ନ ପ୍ରକାର ଗାରେଇ ଗାରେଇଥାନ୍ତି ଏବଂ ଚିତ୍ର ବହୁତ କଦର୍ଯ୍ୟ ବି ହୋଇଥାଏ ଏମିତି କଦର୍ଯ୍ୟ ଚିତ୍ର ଭୁଲ କରି କରି ସେମାନେ ସେ ଭୁଲରୁ ବାରମ୍ବାର ଶିଖି ଶିଖି ସେଟାକୁ ସେମାନେ ସୁଧାରି ନିଅନ୍ତି ଏବଂ ଶେଷରେ ଜଣେ ଭଲ ଚିତ୍ରକର ହେଇପାରନ୍ତି ଯଥା ପ୍ରଥମେ ପ୍ରଥମେ ଚିତ୍ର ନ ଆଙ୍କି କେବଳ ପେନସିଲ୍ ସାହାଯ୍ୟରେ ସେ ଚିତ୍ରର ପ୍ରଥମେ ଗୋଟେ ଚିତ୍ରର ଗୋଟିଏ ଆକୃତି ବନାନ୍ତି ଏବଂ ଆକୃତିକୁ ବିଭିନ୍ନ ପ୍ରକାର ରୂପ ଦେଇ ଶେଷରେ ତାହାକୁ ଭଲ ଚିତ୍ରରେ ପରିଣତ କରନ୍ତି ସେଥି ଭଲ କର ପାଇଁ ବହୁତ ଅଭ୍ୟାସ ଦରକାର ଏବଂ ଜଣଙ୍କ ଠାରୁ ଶିଖିବା ଦରକାର ଜଣକୁ ଯେମିତି ଗୁରୁ ବିନା କିଛି ଶିଖି ହେବନି ସେମିତି ଜଣେ ଗୁରୁ ନିହାତି ଦରକାର ଗୁରୁ ଜଣେ ସଠିକ୍ ମାର୍ଗଦର୍ଶକ ଦେଖାଇ ସେ ଚିତ୍ର କିଭଳି ଭଲ ହେଇପାରିବ ଏବଂ ଲୋକେ ପସନ୍ଦ କରିବେ ସେ ବିଷୟରେ ଶିକ୍ଷା ଦେଇଥାନ୍ତି ଏବଂ ଜଣେ ଛାତ୍ର ହିସାବରେ ବି ଯାହାର ଶିଖିବାର ଇଚ୍ଛା ଅଛି ସେ ଯଦି ମନ ଦେଇ ସେଟା ଇଚ୍ଛା କରି ଶିଖିବ ତେବେ ନିଶ୍ଚିତ ରୂପେ ସେ ଶିଖିପାରିବ ଏବଂ ଭବିଷ୍ୟତରେ ଜଣେ ଭଲ ଚିତ୍ରକର ହୋଇପାରିବ